ଆମର ଏଠି ସାଂସ୍କୃତିକ ପରମ୍ପରା ହିସାବରେ ଆମେ ମାଣବସା ଗୁରୁବାର ପାଳନ କରିଥାଉ ମାର୍ଗଶୀର ଗୁରୁବାର ଆଉ ଆମର ରଜ ଆମର ଆସେ ଜୁନ୍ ମାସରେ ତାକୁ ବି ଭଲ ଭାବରେ ବହୁତ ଧୁମ୍ଧାମ୍ରେ ପାଳନ କରାଯାଏ ଏହା ଓଡ଼ିଶା ଫେମସ୍ ବି ଆଉ ମାଣବସା ଦୋଳ ଏସବୁ ଆମର ବହୁତ ଭଲ ଭାବରେ ପାଳନ କରାଯାଏ ସାଂସ୍କୃତିକ ପରମ୍ପରା ଯଦି ଆମେ କହିବା ତାହେଲେ ଆମର ଚାନ୍ଦୁଆ ରହିଛି ଯେଉଁଟାକି ପିପିଲିର ବହୁତ ପ୍ରସିଦ୍ଧ ଯାହାକି କେବଳ ପିପିଲି ନୁହେଁ ଏହା ସାରା ଓଡ଼ିଶାରେ ବି ପ୍ରସିଦ୍ଧ ବହୁତ ସୁନ୍ଦର ତା'ର ବୁଣା କୌଶଳୀ ତ ଏସବୁକୁ ଆମ ଭାରତରେ ଗୋଟେ ପ୍ରାଧାନ୍ୟ ଦିଆଯାଇଛି ସେହି ହିସାବରେ ଦେଖିବାକୁ ଗଲେ ସବୁ ପର୍ବପର୍ବାଣି ଭାରତରେ ବା ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛିି ବା ସମସ୍ତେ ତାକୁ ଆନନ୍ଦର ସହ ପାଳନ କରନ୍ତି